ଭାରତର ଏମିତି ବହୁତ ଗୁଡ଼ାଏ କ୍ରୀଡ଼ା ପ୍ରତିଯୋଗିତା ଅଛି ଯାହା ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଆବଶ୍ୟକ କରୁଛି ଯାହା ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପାଇ ଗଲେ ବହୁତ ଭଲ ହବ ଆମ ଭାରତରେ ବହୁତ ପିଲା ଏବଂ ବଡ଼ ଲୋକମାନେ ବହୁତ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତା କରି ସଫଳତା ଲାଭ କରୁଛନ୍ତି ଏବଂ ତାହା ଜାତୀୟ ସ୍ତରରେ ବହୁତ ଭଲ ପ୍ରଦର୍ଶନ କରୁଛି ହେଲେ ମଧ୍ୟ ତାହା ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିବା ଆବଶ୍ୟକ ସ୍ୱୀକୃତି ହାସଲ କରିବା ଦ୍ଵାରା ଆମ ଭାରତର ନାମ ଆଗକୁ ବଢିବ ଏବଂ ଆମ ଭାରତର ନାଁ ପ୍ରତିଷ୍ଠା ହେବ ଆମ ପିଲାମାନେ କିପରି ଭଲ ଖେଳିବେ ଏବଂ ତାଙ୍କ ଜୀବନରେ ଆଗକୁ ବଢ଼ିବେ ସେ ବିଷୟରେ ଆମେ ଦେଖିବା ଉଚିତ ଯେମିତିକି ଫୁଟବଲ କ୍ରିକେଟ ଟେବୁଲ ଟେନିସ ବ୍ୟାଡ଼ମିଟନ ଆଦି ଖେଳରେ ଆନ୍ତର୍ଜାତୀୟ ସ୍ୱୀକୃତି ଆବଶ୍ୟକ ହୋଇଛି